ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଦଶହରା ଦଶହରାକୁ ଦଶଦିନ ପାଳନ କରାଯାଏ ଆଉ ସବୁ ପର୍ବ ମଧ୍ୟରୁ ଏହି ପର୍ବକୁ ବେଶ ଗୁରୁତ୍ୱ ଦିଆଯାଏ କାରଣ ଦଶହରାକୁ ଦଶଦିନ ପାଳନ କରାଯାଏ ଦଶହରାରେ ସ୍କୁଲ ଅଫିସ୍ ଇତ୍ୟାଦି ବନ୍ଦ ଥାଏ ଯାହାଦ୍ୱାରା ସବୁଲୋକ ଖୁସିରେ ପର୍ବ ପାଳନ କରନ୍ତି ଏବଂ କିଣାକିଣି ବି କରନ୍ତି ଦଶହରାକୁ ସମସ୍ତେ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇ ଖୁସି ହୁଅନ୍ତି ଏବଂ ମିଠା ଖୁଆଖୋଇ ହୋଇଥାନ୍ତି କାଳୀପୂଜା ଯେମିତିକି ଆମର କୁମାରପୂର୍ଣ୍ଣିମା ରଥଯାତ୍ରା ମହାଶିବରାତ୍ରୀ ରଜପର୍ବ ହୋଲିପର୍ବ ଇତ୍ୟାଦି ଦିନମାନଙ୍କରେ ଛୁଟି ଦିଆଯାଇଥାଏ ବର୍ଷକ ବାରମାସ ଭିତରେ ଯେଉଁ ପର୍ବ ପଡ଼ିଥାଏ ତାହା ମଧ୍ୟରେ ଦଶହରାକୁ ସବୁ ଲୋକ ବେଶ୍ ଧୁମ୍ଧାମ୍ରେ ପାଳନ କରନ୍ତି ଦଶହରାରେ ସମସ୍ତେ ନିଜ ସାଙ୍ଗ ସାଙ୍ଗମାନଙ୍କ ଠାରୁ ଚାନ୍ଦା ଆଦାୟ କରନ୍ତି ଏହାପରେ ବିଭିନ୍ନ ଜାଗାକୁ ବୁଲିବାକୁ ଯାଆନ୍ତି ଖୁସି ମଜା ମଜ୍ଲିସ୍ କରିଥାନ୍ତି